ମୁଁ ଗୋଟେ ସିଲେଇ ସେଣ୍ଟରକୁ ଗଲି ସିଲେଇ ସେଠି ଶିଖିଲି ସିଲେଇ ଶିଖିଲା ପରେ ଏଇନା ଦୁଇ ତିନି ମାସ ସିଲେଇ ଶିଖିଲି ସେ'ଠି ଶିଖିଲା ପରେ ଗାଁ କୁ ଆସିଲି ଗାଁରେ ଆସିକି ମୋ' ପରିବାରକୁ କହିଲି ଯେ ମୁଁ ସିଲେଇ ଶିଖିଛି ଆଉ ମୋ' ପାଇଁ ଗୋଟେ ମେସିନ୍ଟେ କିଣ ପରିବାର ଲୋକ ଖୁସି ହେଲେ ଗୋଟେ ମେସିନ୍ କିଣିଲେ ନୟାଗଡ଼ ଯାଇ ମେସିନ୍ କିଣିଆଣିଲେ ମେସିନ୍ର ଯାହା ସାମଗ୍ରୀ ଦରକାର ତାକୁ ବି କିଣିକି ଆଣିଲେ ଆଣିଲା ପରେ ମୁଁ ଆସ୍ତେ ଆସ୍ତେ ଡବଲ ସିଲେଇ ଆରମ୍ଭ କଲି ତାପରେ ଟିକେ ଟିକେ କରି ଆଗକୁ ଆଗକୁ ସିଲେଇ କଲି ନୂଆ ବି କାଟିକୁଟିକି ସିଲେଇ କଲି ପରିବାର ଲୋକ ମୋ' ସିଲେଇ ଦେଖି ଖୁସି ହେଲେ କହିଲେ ଆଗକୁ ସିଲେଇ କର ଆଉ ଅଳ୍ପ କାମ କର ଘର ପରିବାର ମୋତେ ବହୁତ ସାହାଯ୍ୟ କରିଲେ ସେ ସିଲେଇ କରିବା ପାଇଁ ଟାଇମ୍ ଦେଲେ ଘର କାମ ମୁଁ କମ୍ କରିଲି ସିଲେଇରେ ଅଧିକ ଟାଇମ୍ ଦେଇ ନୂଆ ନୂଆ ଡିଜାଇନ ମାନ ସବୁ ସିଲେଇ କରିଲି ନୂଆ ନୂଆ ସବୁ ପ୍ରକାର ସିଲେଇ ଶିଖି ଏବେ ବହୁତ ଖୁସିରେ ମୁଁ ବହୁତ ସିଲେଇ କରୁଛି କିଛି ଅର୍ଥ ବି ଉପାର୍ଜନ କରିପାରୁଛି ମୋ ପରିବାରକୁ କିଛି ଟଙ୍କା ମୁଁ ସାହାଯ୍ୟ ଦେଇପାରୁଛି ମୋ' ପରିବାର ଲୋକ ମୋ' ପଇସା କିଛି ଇନକମ୍ କରିବାରୁ ମୋ' ଘର ପରିବାର ଲୋକ ବହୁତ ଖୁସି ହୋଇ ମୁଁ ଏବେ ସିଲେଇରେ ଖୁସିରେ ଖୁସିରେ ସିଲେଇ କରୁଅଛି